ଓଡ଼ିଶାର ରାଜ୍ୟ ସରକାର ସମ୍ପ୍ରଦାୟ ମଧ୍ୟରେ କିମ୍ବା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଉତ୍ତେଜନାକୁ ସମାଧାନ କିଭଳି ଭାବରେ କରନ୍ତି ସେଇଟା ଆମେ ଉଲ୍ଲେଖ କରିବୁ ଓଡ଼ିଶାର ରାଜ୍ୟ ସରକାର ଆମ ସମ୍ପ୍ରଦାୟ କିମ୍ବା ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ ଉତ୍ତେଜନାକୁ ହାଇ କୋର୍ଟ ମାଧ୍ୟମରେ ଏବଂ ଏବଂ ପୋଲିସ୍ ଥାନା ତାଙ୍କର କିମ୍ବା ପଞ୍ଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ ସଂଶୋଧନ କରନ୍ତି ଯେଉଁଟା ସଂଶୋଧନ ପଞ୍ଚାୟତ ରାଜ ବ୍ୟବସ୍ଥା କିମ୍ବା ଆମର ନିକଟସ୍ଥ ଥାନା ମାଧ୍ୟମରେ ଯେଉଁଟା ସଂଶୋଧନ ହେଇପାରୁନାହିଁ ସେଇଟା ଆମର ହାଇକୋର୍ଟ୍ ମନ୍ତବ୍ୟ ହାଇକୋର୍ଟ୍ ହାଇକୋର୍ଟ୍ ମନ୍ତବ୍ୟ ଦ୍ୱାରା ସମାଧାନ କରା ହେଉଛି ଏବଂ ଆମ ଓଡ଼ିଶାରେ ବର୍ତ୍ତମାନ ଶାସନ ବ୍ୟବସ୍ଥା ବହୁତ ଭଲ ଆଉ ଏହି ଶାସନ ବ୍ୟବସ୍ଥା ପାଇ ଆମେ ବି ବହୁତ ବର୍ତ୍ତମାନ ବହୁତ ଖୁସି ଅଛୁ